ହ୍ୟାଲୋ ଭାଇ କେଉଁଠି ଅଛ ତୁମକୁ କୁହାଯାଇଥିଲା କି ସାତଟା ବେଳେ ମୋତେ ପିକଅପ୍ କରିବାପାଇଁ ଆପଣ ଦୁଇଘଣ୍ଟା ବିଳମ୍ବ କରିସାରିଲେଣି ବିଳମ୍ବ କଲେ ମୋର ବି ଗାଡ଼ି ଫେଲ୍ ମୁଁ ହୋଇଯିବି ଗାଡ଼ି ଫେଲ୍ ହେଲେ ମୋର ବି କାମ ସେଟୁ କିଛି କାମ ହୋଇପାରିବନି ମୁଁ ତୁମ ଅଟୋଟାକୁ ମୁଁ ବୁକ୍ କରିଥିଲି ମୋ ଅଟୋ ବୁକ୍ କରିବାର ଲାଭ କ'ଣ ହେଲା ଗୋଟିଏ କାମ କରନ୍ତୁ ତୁମ ଅଟୋ ରଖନ୍ତୁ ମୁଁ ଆଉ ଅନ୍ୟ ଅଟୋରେ ଯିବାପାଇଁ ମୁଁ ପ୍ରସ୍ତୁତ ହେଉଛି ସେଥିପାଇଁ ତୁମ ତୁମ ମାଲିକକୁ ମଧ୍ୟ ମୁଁ ଫୋନ କରିକି କହିବି ତୁମ ମାଲିକ ଯାହା ଆକ୍ସନ ନେବେ ଯଦି ତୁମେ କଥାଦେଇ କଥା ରଖିପାରୁନ ଗୋଟିଏ ଲୋକକୁ କଥାଦେବାର ଲାଭ କ'ଣ ଅଛି